ସ୍ଥାୟୀ କିମ୍ବା ଆଧୁନିକ କୃଷିକୁ ପ୍ରୋତ୍ସାହନ କରିବା ପାଇଁ ଓଡ଼ିଶାରେ ବହୁତ କିଛି ପଦକ୍ଷେପ ନିଆଯାଇଛି ସେଥିରୁ ମୋ ମୁଁ ଜାଣିବାରେ ସତୁରି ପ୍ରତିଶତ କାର୍ଯ୍ୟ ଓଡ଼ିଶାରେ ହୋଉଛି ବାକି ତିରିଶ ପ୍ରତିଶତ ଓଡ଼ିଶାରେ କାର୍ଯ୍ୟ ହୋଇ ନାହିଁ କପା ଚାଷରେ ବଲାଙ୍ଗୀରଠାରେ ଭଦ୍ରକଠାରେ ବାଲେଶ୍ୱରଠାରେ ବଲାଙ୍ଗିରଠାରେ ଭଦ୍ରକଠାରେ ଆଉ ସମ୍ବଲପୁରଠାରେ ହୋଇଛି ଏବଂ ଏ ଆଖୁଚାଷ ପୁରୀରେ ଭୁବନେଶ୍ୱରରେ ଆଉ ଖୋର୍ଦ୍ଧା ଜିଲ୍ଲାରେ କଟକ ଜିଲ୍ଲାରେ ହୋଉଛି କାରଣ ସେହି ଅଞ୍ଚଳ ଲୋକମାନେ ଆଖୁରସ ପିଇବା ପାଇଁ ବହୁତ ଉତ୍ସାହିତ ହୋଇଥାନ୍ତି ସେଥିପାଇଁ ସେଠାରେ ହୋଇଥିଲା ଗମେଣ୍ଟ ଏହି ପ୍ରଣାଳୀକୁ ଆଗେଇ ଚାଲିଲେ ପୁଣି ଫୁଟୁଛି କୃଷି କାର୍ଯ୍ୟଟି ବହୁ ସହଜରେ ଚାଲିଯିବ ଏବଂ କୃଷି ଏମାନେ ହିଁ ଆଗେଇଲେ ହିଁ ଦେଶ ଆଗେଇବ ଗମେଣ୍ଟକୁ ମୁଁ କହୁଛି ଯେ ବାକି ତିରିଶି ପ୍ରତିଶତ ବାକିଥିବା କାମକୁ ସିଏ ବ କରିକି ଲୋକ ଓ କୃଷିମାନଙ୍କ ପାଖ ନିକଟକୁ ପଠେଇ ଦିଅନ୍ତୁ